ଆମେ ଆମ ପରିବାର ସାଙ୍ଗରେ ଥରେ ପୁରୀ ବୁଲିବାକୁ ଯାଇଥିଲୁ ରେ ପୁରୀରେ ଆମେ ବହୁତ ଦେବାଦେବୀଙ୍କୁ ଦର୍ଶନ କଲୁ ସେଥିମଧ୍ୟରୁ କୋଣାର୍କ ପୁରୀ ଲିଙ୍ଗରାଜ କପିଳାସ ଏଇ ଦୁଇଟି ସ୍ଥାନ ବୁଲିବାକୁ ଯାଇଥିଲୁ ସେଠି କୋଣାର୍କରେ ଆମେ ଫଟୋ ଉଠାଇଲୁ କୋଣାର୍କରେ ଆଉ ପୁରୀ ମନ୍ଦିରରେ ମଧ୍ୟ ଫଟୋ ଉଠାଇଲୁ ତା'ପରେ ପୁରୀ ମନ୍ଦିର ବୁଲିସାରି ଆମେ ଚନ୍ଦ୍ରଭାଗାକୁ ଗଲୁ ଆଉ ସେଇ ଚନ୍ଦ୍ରଭାଗାରେ ବହୁତ ବୁଲିଲୁ ସେଠି ବୁଲିବାରେ ବହୁ ଜିନିଷ ବହୁତ ପ୍ରକାର ଘୋଡ଼ା ଆଉ ଓଟ ବହୁତ ପ୍ରକାର ସବୁ ଦେଖିବାକୁ ପାଇଲୁ ଆଉ ସମୁଦ୍ରରେ ସେଠି ଆମେ ଫଟୋ ଉଠାଇଲୁ ସେଠି ସମୁଦ୍ରରେ ଢେଉ ଆସୁଥିଲା ଆଉ ସକାଳୁ ସକାଳିଆ ଆମେ ବୁଲିବା ପାଇଁ ଯାଇଥିଲୁ ସେଠିରୁ ପୂର୍ବ ଦିଗରୁ ସୂର୍ଯ୍ୟ ଉଦୟ ହଉଥିଲେ ସେଇ ସମୟରେ ଆମେ ଆମ ପରିବାର ଆମ ପୁଅ ଝିଅ ସାଙ୍ଗରେ ଆମେ ଫଟୋ ଉଠାଇଲୁ ସେଇ ଫଟୋଟା ଏତେ ସୁନ୍ଦର ଦେଖାଯାଉଥିଲା ମାନେ ସେଇଟା ମନକୁ ମୋର ବହୁତ ଭଲ ଲାଗିଲା ଆଉ ସେଇ ପାଖରେ ଆମେ ବହୁତ ଜିନିଷ ଖେଳନା ବେଲୁନ୍ ଫେଲୁନ୍ ବହୁତ ଇଏ ହେଉଥିଲା ଆଉ ସମୁଦ୍ରରେ ଢେଉ ଆସୁଥିଲା ବହୁତ ଇଏ ହଉଥିଲା ଆଉ ଆକାଶରେ ସୂର୍ଯ୍ୟ ବାହାରେ କେତେ ବଢ଼ିଆ ଦେଖାଯାଉଥିଲେ ସେଇ ସିନେରୀଟା ବହୁତ ଭଲ ଲାଗୁଥିଲା ସେଇଥିରେ ଆମେ ଆମ ପରିବାରଙ୍କ ସହ ଫଟୋ ଉଠାଇଲୁ ଆଉ ସେଇ ଫଟୋଟା ଦେଖିବାକୁ ମୋତେ ସବୁଠୁ ଭଲ ଲାଗିଲା ଆଉ ସେଇ କୋଣାର୍କ ପୁରୀ ସେଉ ଫଟୋ ଅପେକ୍ଷା ପୁରୀରେ ଯେଉଁ ସମୁଦ୍ରକୂଳରେ ଆମେ ଚନ୍ଦ୍ରଭାଗାରେ ଫଟୋଟା ଉଠାଇଥିଲୁ ସେଇ ଫଟୋଟା ମୋତେ ଭାରି ଭଲ ଲାଗିଲା ଆଉ ମୋ ପୁଅ ଝିଅକୁ ତ ସେମାନେ ବହୁତ ଖୁସି ହେଲେ ଫଟୋଟା ଦେଖିକିରି ଆଉ ଭଲ ହେଇଛି ହେଇ ଫଟୋଟା ସମସ୍ତେ କହିଲେ